ଷ୍ଟ୍ରିମିଂ ଭିଡ଼ିଓ ମତଲବ ଆଗରୁ ପ୍ରଥମେ ଯେତେବେଳେ ଆମେ କିଛି ଆମେ ଆମ ହେଉଛି ଖେଳ ପ୍ରିୟ ଖେଳ ପ୍ରିୟ ଆମେ ଖେଳ ଦେଖିବାକୁ ଚାହୁଁଛୁ ଗୋଟେ ଖେଳାଳି ଦେଖିବାକୁ ଯେତେବେଳେ ଚାହୁଁଛୁ ସେତେବେଳେ ଆମେ ଖାଲି ପାଗଳ ଭଳିଆ ତ ଖେଳ ଏଇ ବିରାଟ କୋହଲି ହଉ ଏବେ ହଉ ଏବେ ସିନା ଆମେ ଏ ଫେବରେଟ୍ ଖେଳା ବିରାଟ କୋହଲି ହେଲା ଆମେ ତାକୁ ଲାଇଭ୍ ଷ୍ଟ୍ରିମିଂ ଦେଖିପାରୁଛି ଜିଓ ହଟଷ୍ଟାରରେ ପ୍ରତିଟି ଆଙ୍ଗେଲରେ ଆମେ ଜିଓ ଟି ଭି ଭିଡ଼ିଓ ତାଙ୍କ ଷ୍ଟ୍ରିମିଂ ଯିଏ କରୁଛନ୍ତି ସେଇଟା ଗୋଟେ ତୁମେ ଯଦି ବିରାଟ କୋହଲି ଦେଖିବା କେବଳ ବିରାଟ କୋହଲି ଦେଖିବାକୁ ଚାହୁଁଛ ତ ବିରାଟ କୋହଲି ବିଭିନ୍ନ ଆଙ୍ଗେଲରେ ବିରାଟ କୋହଲି ଆସୁଥିବ ଏବେ ଆହୁରି ଆଡ଼ଭାନ୍ସ ଟେକ୍ନୋଲୋଜି ହେଇଗଲାଣି ଯେତେବେଳେ ସେତେବେଳେ ଷ୍ଟ୍ରିମିଙ୍ଗ ନଥିଲା ସେତେବେଳେ କ'ଣ ହେଇଥିଲା ଆମେ ରେଡ଼ିଓରେ ଶୁଣିବାକୁ ଆକୁଳ ହେଇକି ରେଡ଼ିଓ ଲାଗିଥିବ ଆମେ ଖବର ମାନେ ଖେଳ ଖବର ଶୁଣୁଥିବୁ ଦଶ ବାର ଜଣ ସିଏ ଉତ୍କଣ୍ଠା ଥିଲା କିନ୍ତୁ ଗୋଟେ ମନସ୍ଥ କରିଥିଲା ଯ ଖେଳ କେମିତି ସର୍ଟ୍ ମାରୁଛି କ'ଣ ଖେଳ ହେଉଛି ଫୁଟବଲ୍ ହଉ କି ଯେକୌଣସି ଗେମ୍ କେମିତି ଖେଳଟା ହେଉଛି ତ ସେଇ ଜିନିଷଟା ଏବେ ଷ୍ଟ୍ରିମିଂ ହେଇଗଲାଣି ମାନେ ଷ୍ଟ୍ରିମିଂ ଦ୍ୱାରା ଷ୍ଟ୍ରିମିଂ ଅନଲାଇନ୍ ହେଲେ ଜିଓ ଟିଭିରେ ବହୁତ ସଂସ୍ଥା ଅନଲାଇନ୍ ଷ୍ଟ୍ରିମିଂ ଆସିବାରୁ ଆମେ ବହୁତ ଜିନିଷ ଘରେ ବସି ମାନେ ଯେଉଁଠି ଯେଉଁଠି ଥାଉ ଆମେ ସେଇଟାକୁ ଏନ୍ଜୟ କରିପାରୁଛୁ ତ ଆଗରୁ ରେଡ଼ିଓ ରେଡ଼ିଓ ଉପ ଟି ଭି ଟି ଭି ନଥିଲା ଆଉ କେଉଁଥିରେ ଷ୍ଟ୍ରିମିଂ ହେଇପାରୁନଥିଲା ଅନଲାଇନ୍ ଷ୍ଟ୍ରିମିଂ ଆଣୁନଥିଲେ ବାର ବାର ଖେଳ ଆମେ ଦେଖିପାରୁନଥିଲୁ ତ ତା' ଦ୍ୱାରା ବହୁତ ଜିନଷ ଅସୁବିଧା ହେଉଥିଲା ତ ଏବେ ଲାଇଭ୍ ଷ୍ଟ୍ରିମିଂ ହେବାଠୁ ଆମର ବହୁ ଜିନିଷ ସୁବିଧା ହେଇଯାଉଛି ଆଉ ଆଉ ଅନଲାଇନରେ ପିଲାମାନେ ଷ୍ଟ୍ରିମ୍ କ'ଣ ପବ୍ଜି ଗେମ୍ ଫ୍ରି ଫାୟାର ଏବେ ଏତେ ଜୋରେ ବଢ଼ି ଚାଲିଛି ତାକୁ ଲୋକ ଅନଲାଇନରେ ବି ମାନେ ୟୁଟ୍ୟୁବ୍ରେ ତାକୁ ସେ ଷ୍ଟ୍ରିମିଂଟା ଆଣି ସେ କରିପାରୁଛନ୍ତି ଆଉ ଗୋଟେ ଗୋଡ଼େ ଜାଗାରେ ଖେଳ ହେଉଛି କ୍ରିକେଟ୍ ଖେଳ ହଉ ଭଲିବଲ୍ ଖେଳ ହଉ ଡାଇରେକ୍ଟ ୟୁଟ୍ୟୁବ୍ରେ ସେ ଷ୍ଟ୍ରିମିଂ କରୁଛନ୍ତି ତ ୟୁଟ୍ୟୁବ୍ରେ ଆମେ ଲୋକାଲିଟି ଖେଳଟା ଆମେ ବି ଦେଖିପାରୁଛୁ ଆଉ ପ୍ରଭାବିତ କରିଛି ମାନେ କ'ଣ ଆମେ ଜଣ ଧର ଆମେ ଦେଖିଲୁ ଧର ଆମର ଏଠି ଖେଳ ହେଉଛି ଆମେ ସେଇଟା କ'ଣ ଆମେ କରିବାକୁ ଚାହୁଁଛୁ ସେ ଜିନିଷ ଲାଇଭ୍ ଷ୍ଟ୍ରିମିଂ ଦ୍ୱାରା ବହୁତ ଜିନିଷ ବହୁତ ଜିନିଷ ମାନେ ପ୍ରୋଟେକ୍ଟ ହେଇପାରୁଛି ପର୍ଦାଫାସ୍ ବି ହେଇପାରୁଛି ଗୋଟେ ଗରିବ ଲୋକ କେମିତି ଅତ୍ୟାଚାର ହେଉଛି ତାକୁ ତୁମେ ଯଦି ଲାଇଭ୍ ଷ୍ଟ୍ରିମିଙ୍ଗ କରିଦେଉଛ ୟୁଟ୍ୟବ୍ରେ ତା' ପ୍ରତି ବି ମାନେ ସମସ୍ତେ ଆଶ୍ୱାସନା ହବ ଦେଖେଇ ପାରୁଛନ୍ତି ତା' ଦ୍ୱାରା ବହୁତ ଜିନିଷ ଷ୍ଟ୍ରିମିଂ ହ ମାନେ ବହୁତ ଜିନିଷ ଆମକୁ ଶିଖାଉଛି ଆମେ କେବଳ ଆଗରୁ ପେପର ପଢ଼ୁଥିଲୁ ନ୍ୟୁଜ୍ ଆଣୁଥିଲୁ ଏବେ ଷ୍ଟ୍ରିମିଂ ଦ୍ୱାରା ପ୍ରତିଟି ଗଳିଗନ୍ଦି ମାନେ କିଛି କିଛି ପ୍ରତିଟି ରାଜ୍ୟର ଖବର ଆମେ ପାଇପାରୁଛୁ ମାନେ ଷ୍ଟ୍ରିମିଙ୍ଗ ହିଁ ଆମ ଗେମ୍ ମାନେ ବହୁତ ଗେମିଂ ଶିଳ୍ପକୁ ବହୁତ ଇମ୍ପ୍ରୁଭମେଣ୍ଟ କରିଛି ଷ୍ଟ୍ରିମିଙ୍ଗ ଦ୍ୱାରା ଆମେ ଗେମ୍ ପ୍ରତିଟି ଗେମ୍କୁ ଆମେ ଦେଖିପାରୁଛୁ